ଲୋକଙ୍କୁ ଚିକିତ୍ସା କରାଯାଉଛି ହେଲେ ସରକାରୀ ଡାକ୍ତର ମଧ୍ୟ ଭଲ ଭାବରେ ରୋଗୀକୁ ଦେଖୁନାହାନ୍ତି ଡାକ୍ତରରଖାନାକୁ ଗଲେ ସେଠିକାର କମିତାରୀ ମାନ ଲୋକଙ୍କୁ ଅଣଦେଖା କରୁଥିଲେ କିଛି ହେଲେ କିଛି ହେଲେ ନଥିବେ ହେଲେ ବି ସେ ଅଧିକ ରୋଗ ରୋଗୀ କିଛି କରି କହିକି ଲୋକମାନଙ୍କୁ ସେଥିପାଇଁ ଲୋକେ ମାନେ ସରକାରୀ ଡାକ୍ତରଖାନାକୁ ଯାଉନାହାନ୍ତି